ମୁଁ ପ୍ରତିଦିନ ସକାଳୁ ଓ ସନ୍ଧ୍ୟାରେ ଜଳଖିଆ ତିଆରି କରୁଛି ବେଳେବେଳେ ରାତିରେ ବଞ୍ଚିଥିବା ଖା ଭାତରୁ ମଧ୍ୟ ଜଳଖିଆ ତିଆରି କରିଥାଏ ପ୍ରଥମେ କଡ଼େଇରେ ତେଲ ଜିରା ପିଆଜ ଓ କଞ୍ଚାଲଙ୍କା ପକାଏ ତାକୁ ଟିକେ ଭାଜି ଦିଏ ସେଇଟା ଭାଜି ହୋଇଗଲା ପରେ ସେଥିରେ ଭାତ ହଳଦୀ ମସଲା ଗୁଣ୍ଡ ମରିଚଗୁଣ୍ଡ ପକାଇ ଦିଏ ତାହାପରେ ଫ୍ଲେଟ୍ରେ କାଢ଼ି ସମସ୍ତଙ୍କୁ ଖାଇବାକୁ ଦିଏ ଏମିତି ଅନେକ ଜଳଖିଆ ଯେପରିକି ଚାଉମିନ ପାସ୍ତା ସୁଜି ପିଠା ଏମିତି ଅନେକ ଖାଦ୍ୟ ରେପ ରେସିପି ମୁଁ ମାଆ ମୋତେ ଶିଖାଇ ଦେଇଥିଲେ ଯଦି ମାଆ ନଥିବେ ତେବେ ମୁଁ ମୋବାଇଲ୍ରୁୁ ଦେଖି ବିଭିନ୍ନ ଜଳଖିଆ ରେସିପି ତିଆରି କରିଥାଏ ମୋତେ ରୋଷେଇ କରିବାକୁ ବହୁତ ଭଲ ମଧ୍ୟ ଲାଗିଥାଏ ସେମିତି ଯଦି ଚାଉମିନ କରିବି ତେବେ ପ୍ରଥମେ କଡ଼େଇରେ ପାଣି ଗରମ କରିକି ସେଥିରେ ଚାଉମିନକୁ ସିଝାଇବି ତା'ପରେ ବିଭିନ୍ନ ପନିପରିବା ପକାଇ ମସଲା ପକାଇ ଶେଷରେ ଚଉମିନକୁ ପକାଇ କାଢ଼ି ଦେବି ମୁଁ ମୋର ୟୁଟ୍ୟୁବ୍ରେ ପ୍ରିୟ ଖାଦ୍ୟ ରେସିପି ଚ୍ୟାନେଲ୍ ଗୁଡ଼ିକ ହେଉଛି ଲତାଶ ଚ୍ୟାନେଲ୍ ପ୍ରୀତି ଚ୍ୟାନେଲ୍ ଏହି ଚ୍ୟାନେଲ୍ ଗୁଡ଼ିକରୁ ମୁଁ ଚିକେନ୍ ତରକାରୀ ପନିର ଅଣ୍ଡା ତରକାରୀ ଏମିତି ଅନେକ ଖାଦ୍ୟ ରେସିପି ଦେଖି ତିଆରି କରିଥାଏ ମୁଁ କୌଣସି ବ୍ଲଗ୍ କରି ନାହିଁ ରୋଷେଇ କରିବା ସମୟରେ ମୋର କୌଣସି ପୁସ୍ତକ ମଧ୍ୟ ନାହିଁ